ହ୍ୟାଲୋ ହଁ ମୁଁ କହୁଛି କୁହ ହଁ ହଁ ଯିବା ଯେ କେମିତି କ'ଣ ଯିବା ଗାଡ଼ି କେମିତି ଠିକ୍ କରିବା କ'ଣ ସେ ବିଷୟରେ କଥା ହେଲେ ସିନା ଯିବା ଆମର ପାଞ୍ଚଜଣ ଯିବେ ଆଉ ଯିବା ଯେ ଆମେ ମୁଁ ଭାବୁଛି ଏଇ ଯେଉଁ ଜୋରେ ଖରା ହେଉଛି ତ ଆମେ ଯିବା ଗୋଟେ ଏସିଫେସି ଗାଡ଼ି କଲେ ଭଲ ହୁଅନ୍ତା

ନାଇଁ ନାଇଁ ଆମେ ଆଗେ ଗାଡ଼ିଟା ଠିକ୍ କରିବାନା ଗାଡ଼ି ବୁଝିବା ଗାଡ଼ି କେମିତି କ'ଣ କେତେ ପଇସା ନେବ ସେ ନାଇଁ ନାଇଁ ଗାଡ଼ି ମିଳିବ ଯେ ଆଗେ ତୁମେ ଗାଡ଼ିଟାକୁ ବୁଝ ବୁଝିକି ଫାଇନାଲ୍ କରିବା ଗାଡ଼ି ଫାଇନାଲ୍ ହୋଇଗଲା ପରେ ତାପରେ ଆମେ ସଖାଳୁ ବାହାରିବା କେତେଟାବେଳୁ ବାହାରିବା କେତେଟା ଠିକ୍ କରିବା ତେଣୁ ଗାଡ଼ି ଫାଇନାଲ୍ କରିବା ଯଦି ତୁମେ କରିଛ ଗାଡ଼ି ଫାଇନାଲ୍ ତାହାହେଲେ ଗାଡ଼ି ସାଙ୍ଗରେ କଥା ହୁଅ ଆମେ ଯେତେ ସକାଳୁ ପାଞ୍ଚଟାରୁ ଯଦି ଆମେ ବାହାରିକି ପଞ୍ଚଟାରୁ ଯିବା ତାହାହେଲେ ଆମେ ଠିକ୍ ଟାଇମ୍ରେ ସବୁ ବୁଲାବୁଲି କରିକି ଆମକୁ ସମୟ ହବ ସେଇ ଅନୁସାରେ ଯାହା କଥା ହବା ଆଉ

ଗାଡ଼ି ଠିକ୍ କଲା ପରେ ଠିକ୍ ଯଦି ହୋଇଛି ଗାଡ଼ି ଯଦି ଆସିବ ତାହାହେଲ ପାଞ୍ଚଟାରୁ ବାହାରିକି ଯିବା ଆଉ ପାଞ୍ଚ ହଜାର ହେଲେ ହବନି ପାଞ୍ଚ ହଜାର ତ ଆଜିକାଲି ପେଟ୍ରୋଲ୍ ରେଟ୍ ଅଧିକ ହେଲାଣି ଆଉ ରେଟ୍ ତ ଗାଡ଼ି ଭଡ଼ା ସେଇ ଅନୁସାରେ ବଢ଼ି ଯାଉଛିନା

ନାଇଁ ନାଇଁ ଆମେ କ'ଣ ଖାଲି ସେଇ କ୍ଷୀରଚୋରା ଗୋପୀନାଥ ମନ୍ଦିର ଯିବାକି ତା' ପାଖରେ ଥିବ ଯେଉଁ ଜାଗା ସବୁ ବୁଲିବା ନା ଗୋଟିଏ ଜାଗାକୁ ଯାଇକି ଆମେ ଠାକୁର ଦର୍ଶନ କରିକି ଘରକୁ କ'ଣ ଫେରେ ପଳେଇଆସିବା ସେଇଠୁ ସେ ଫେରିଲା ବେଳକୁ ଆଉ ଯେଉଁ ଜାଗା ସବୁ ଥିବ ଆଖଣ୍ଡଳମଣି କି ବିରଜା ଏମିତି ମନ୍ଦିର ସବୁ ଦର୍ଶନ କରିକି କି ଅଲଗା ଜାଗା ଥିବ ବୁଲାବୁଲି କରିକି ଆସିବ ସେହି ଅନୁସାରେ ଡ୍ରାଇଭର ସାଙ୍ଗରେ ତୁମେ କଥା ହୋଇଥିବ ତୁମର ପାଞ୍ଚଜଣ ଯିବେ ନା ଛଅଜଣ ବୋଲେରୋରେ ମାନେ ଅତି ବେଶିରେ ଦଶ ଏଗାର ଜଣ ଯିବେ ଆମର ତୁମର ସାତଜଣ ଆମର ସେ ପଞ୍ଚଜଣ ଯିବେ ହେଇଯିବ ପ୍ରାୟ ଜାଗା ହେଇଯିବ ଆଉ ଅମର ଆମେ ବାପ ଛୁଆ ତିନିଜଣ ଯିବୁ ଆମ ଝିଅ ଯିବ ସ୍ମାଇଲ୍ ଯିବ ରୋଶନ ଯିବ ନାଇଁ ଗୋଟିଏ ଗାଡ଼ିରେ ପଳେଇବା ଅଳ୍ପ ଲୋକ ତ ଆମେ ଦୁଇଟା ଗାଡ଼ି କ'ଣ କରିବା ମ ଗୋଟିଏ ଗାଡ଼ିରେ ପଳେଇବା ଗୋଟିଏ ଗାଡ଼ିରେ ଯିବା ସେହି ଅନୁସାରେ ଟାଇମ୍ ତାଙ୍କୁ କହିବ ଡ୍ରାଇଭର୍କୁ କେତେବେଳେ ଆସିକି ସେ ପହଁଚି ପାରିବ କେଉଁ କେଉଁଠିକା ଗାଡ଼ି ଡ୍ରାଇଭର କେଉଁଠିକାର ଆଉ ୟେ ପାଖ ତ ଆଉ ତାହାହେଲେ ସେ ପଳେଇ ଆସିବ ପାଞ୍ଚଟାରୁ ବାହାରିବା ଖରାଦିନ ତ ପାଞ୍ଚଟା ପୁରା ସକାଳ ନାଇଁ ନାଇଁ ଭୁବନ ପଟେ କାଇଁ ଯିବା କି ଏପଟେ କୁହିକା ପଟେ ଯିବା ହଁ ନାଇଁ ପାଞ୍ଚ ହଜାର ସେ କହୁଛି ମାନେ ପାଞ୍ଚ ହଜାର ସେ ନେବ କାରଣ ରେଟ୍ ବଢ଼ିଲାଣି ସବୁ ରେଟ୍ ବଢୁଛି ଆଉ ହଁ କଥା ହୁଅ ମୁଁ ଆମେ ତୁମର ଯିଏ ଯିଏ ଯିବେ ପୁରା ଠିକ କରିକି ସିୟୋର ହେଇକି ତାପରେ ମୋତେ କହିବ ଫୋନ୍ କରିବ ପୁଣିଥରେ ଆଉ ମୁଁ ତ ଆମର ତ ପାଞ୍ଚଜଣ ମୁଁ ଜାଣିଛି